ଓଡ଼ିଶା ଓଡ଼ିଶାରେ କୃଷି କ୍ଷେତ୍ରରେ ପ୍ରମୁଖ ଧାରଣା ଏବଂ ବିକାଶରେ ଯାନ୍ତ୍ରିକ ଏବଂ ଜଳସେଚନରେ ଆମେ ହିଦତା କୃଷି ଏମିତି ପ୍ରକାର ବିଭିନ୍ନରେ ଆମେ କରିବା ଦରକାର କାରଣ ଯାନ୍ତ୍ରିକରେ କଲି ଚାହା ଶୀଘ୍ର ହୋଇଥାଏ ଏବଂ ଜଳସେଚନ କରିବା ଦ୍ୱାରା ଆମେ ଜଳସେଚନ ନକରି ତାହା ବି କିଛି ମିଳିବ ନାହିଁ ଏହା ଯାନ୍ତ୍ରିକ ପରିବେଶରେ କୃଷି ରୋବୋଟିକ୍ସି କୃଷି ଏବଂ ଯାନ୍ତ୍ରିକରେ କରିବା ଦ୍ୱାରା ଆମକୁ ଯାହା ଦିନେ ଲାଗୁଥିଲା ତାହା ଏବେ ଘଣ୍ଟେ ଦୁଇ ଘଣ୍ଟାରେ ହେଇଯାଉଛି ତାହା ଜଲ୍ଦି କାମ କରିବା ପାଇଁ ଆମକୁ ଯାନ୍ତ୍ରିକ ଜିନିଷ କରିବା ଦରକାର ଜଳସେଚନ ନକଲେ ଆମେ ଜଳସେଚନ କରିବା ଦ୍ୱାରା ଆମର ଖେଲର ବି ବହୁତ ବଢ଼ିଥାଏ ଆଉ ତାହା ବି ହେଇଥାଏ ଓ ଯାନ୍ତ୍ରିକ ଯାନ୍ତ୍ରିକ ଜିନିଷରେ କରିବା ଦ୍ୱାରା କୃଷି କ୍ଷେତ୍ରରେ ବି ବିଭିନ୍ନ ପ୍ରକାର ନିୟନ୍ତ୍ରଣ ହୋଇଥାଏ ଓ ରୋବୋଟିକ୍ସ ଜିନିଷରେ କଲେ ତାହା ଜଲ୍ଦି ହୋଇପାରିବ